ସାହିତ୍ୟର ମୋର ପ୍ରିୟ ଚରିତ୍ର ହେଲେ ମଧୁସୂଦନ ରାଓ ସେ ମୋତେ ବହୁତ ଭଲ ଲାଗନ୍ତି କାହିଁକିନା ସେ ପର ପାଇଁ ବହୁତ ସାହାଯ୍ୟ କରନ୍ତି ଯେଉଁମାନେ ଖାଇବାକୁ ପାଉନଥିବେ ଅନାଥ ପିଲା ତାଙ୍କମାନଙ୍କୁ ନିଜେ କଷ୍ଟରେ ରହି ସେମାନଙ୍କୁ ସାହାଯ୍ୟ କରିଥାନ୍ତି ତାଙ୍କ ଭୋକିଲା ପେଟକୁ ଆହାର ଦେଇଥାନ୍ତି ମୁଁ ସେଥିରୁ ଶିଖିଲି ଯେ ଯେଉଁମାନେ ଅଭାବ ଅସୁବିଧାରେ ଥିବେ ତାଙ୍କ ମାନଙ୍କୁ ମୁଁ ଆର୍ଥିକ ହେଉ କିନ୍ତୁ ଖାଇବାରେ ହେଉ ଯେ କୌଣସି ପ୍ରକାର ହେଉ ତାଙ୍କ ମାନଙ୍କୁ କିଛି ସାହାଯ୍ୟ କରିବି ତାହେଲେ ମୁଁ ନିଜକୁ ବହୁତ ଭଲ ଲାଗିବ